ଗଛ ଲଗାଇବା ଏକ ଭଲ ଗୁଣ ଅଟେ ଗଛ ଲଗାଇବା ନିହାତି ଆବଶ୍ୟକ ଗଛ କାଟନ୍ତୁ ନାହିଁ ଗଛ ଲଗାନ୍ତୁ ମୋତେ ମଧ୍ୟ ଗଛ ଲଗାଇବା ବହୁତ ଭଲଲାଗେ ମୁଁ ମୋ' ବଗିଚାରେ ଗଛ ଲଗାଏ ମୁଁ ଜୈବିକସାରର ସାହାଯ୍ୟ ନେଇ ଗଛ ଲଗାଏ ପଶୁର ଖତ ପରିବାର ଚୋପା ଏହି ସବୁକୁ ବ୍ୟବହାର କରି ମୁଁ ଖତ ପ୍ରସ୍ତୁତ କରେ ଏବଂ ବାହାରୁ ଚାରା ନକିଣି ନିଜେ ମଞ୍ଜି ସାହାଯ୍ୟରେ ଗଛ କରିବାକୁ ଚେଷ୍ଟା କରେ ଏବଂ ଏଥିରେ ମଧ୍ୟ ମୁଁ ଲାଭଦାୟକ ହୋଇଛି ଏବେ ମୁଁ ନିଜେ ବଗିଚାରେ ଚାଷ କରୁଛି ଆଗକୁ ମଧ୍ୟ କରିବି ଗଛ କାଟନ୍ତୁ ନାହିଁ ଗଛ ଲଗାନ୍ତୁ